ବର୍ତ୍ତମାନ ସବୁଆଡ଼େ ଇଲେକ୍ଟ୍ରିସିଟିର ବ୍ୟବହାର ତ ସମସ୍ତଙ୍କ ଘରେ ପ୍ରାୟତଃ ହେଉଛି ଆଉ ପୂର୍ବରୁ ଇଲେକ୍ଟ୍ରିସିଟି ବାବଦରେ ହୁଏ ତ ଲୋକମାନେ ବେଶୀ କିଛି ଜାଣିନଥିଲେ କିମ୍ବା ସମସ୍ତଙ୍କ ଘରରେ ବିଜୁଳିର ମାନେ ସୁବିଧା ନଥିଲା କିନ୍ତୁ ବର୍ତ୍ତମାନ ସମୟରେ ସମସ୍ତଙ୍କ ଘରେ ଇଲେକ୍ଟ୍ରିସିଟିର ସୁବିଧା ପ୍ରାୟତଃ ଅଛି ଆଉ ସେ ସୁବିଧା ସମସ୍ତଙ୍କ ପାଇଁ କାହିଁକିନା ଇଲେକ୍ଟ୍ରିସିଟି ବିନା ବର୍ତ୍ତମାନ ବି ସବୁ ଅନ୍ଧକାର ଲୋକମାନେ ପାଞ୍ଚ ମିନିଟ୍ କ'ଣ ପାଞ୍ଚ ସେକେଣ୍ଡ ପାଇଁ ଅନ୍ଧକରକ ବର୍ଦାସ୍ତ କରିପାରୁନାହାନ୍ତି ଇଲେକ୍ଟ୍ରିସିଟି ଯଦି ଲାଇନ୍ କଟ୍ ହେଉଛି କରେଣ୍ଟ କଟ୍ ହେଲା ତାହେଲେ ମାନେ ଅପେକ୍ଷା ହିଁ ଲୋକମାନେ କରିପାରୁନାହାନ୍ତି ଇଲେକ୍ଟ୍ରିସିଟି ପାୱାରଟା କେବେ ଆସିବ କରେଣ୍ଟଟା ଯେହେତୁ ପୁରା ଆବଶ୍ୟକ ଅତ୍ୟାବଶ୍ୟକ ହେଇଯାଇଛି ଆମ ପାଇଁ ଇଲେକ୍ଟ୍ରିସିଟି ତାକୁ ଆମେ ସବୁବେଳେ ମାନେ ସତ୍ ଉପାୟରେ କିମ୍ବା ସଦୁପଯୋଗ କରିବା ହିଁ ଆବଶ୍ୟକ ଆଉ ଇଲେକ୍ଟ୍ରିସିଟିରେ ବିପଦ ବି ବହୁତ ଥାଏ କେଉଁଠି ଯଦି ସୁଇଚ୍ଟା ଭାଙ୍ଗିଛି କିମ୍ବା ତାର ଛିଡ଼ିଛି ତାକୁ ସବୁବେଳେ ତଦାରଖ କରିବା ଦରକାର ଆଉ ମେନ୍ଲି ହେଉଛି ପ୍ରଥମ କଥା ସବୁବେଳେ ଇଲେକ୍ଟ୍ରିସିଟିର ବଚତ ମାନେ ବଞ୍ଚେଇବା ଇଲେକ୍ଟ୍ରିସିଟି ବିଜୁଳିକୁ ଯେତିକି ଖର୍ଚ୍ଚ କରିବା ଆବଶ୍ୟକ ସେତିକି ଖର୍ଚ୍ଚ କରିବା ଆବଶ୍ୟକମାନେ ଦରକାର ବେଶୀ ଅନାବଶ୍ୟକ ଭାବେ ବିଜୁଳି ଖର୍ଚ୍ଚ କରିବା ବି ଭଲ ନୁହେଁ କାହିଁକିନା ଇଲେକ୍ଟ୍ରିସିଟିର ସମସ୍ତଙ୍କ ପାଇଁ ଆବଶ୍ୟକ ସମସ୍ତଙ୍କ ପାଇଁ ଦରକାର ହେଉଛି କାହା ଘରେ ଦିଟା ଫ୍ୟାନ୍ ତ କାହା ଘରେ ଛଅଟା ଫ୍ୟାନ୍ ଚାଲୁଛି ଚାରିଟା ଲାଇଟ୍ ତ କାହା ଘରେ ଦଶଟା ଲାଇଟ୍ ବି ଏମିତି ଜଳୁଛି ମାନେ ବହୁତ କେଉଁଠି ଇଣ୍ଡଷ୍ଟ୍ରିଆଲ ସେକ୍ଟର ହଉ ସ୍କୁଲ କଲେଜ୍ କୋଚିଂ ସେଣ୍ଟର ହଉ ଯାହା ହଉ ଟି ଭି ହଉ ବିଜୁଳିର ଆବଶ୍ୟକତା ସବୁଆଡ଼େ ଅଛି ତ ସେଥିପାଇଁ ବିଜୁଳି ସବୁବେଳେ ଦେଖିଚାହିଁକି ଖର୍ଚ୍ଚ କରିବା ଆବଶ୍ୟକ ଅନାବଶ୍ୟକ ଭାବେ ଫ୍ୟାନ୍ ଲାଇଟ୍ ଚଲେଇବା ଆବଶ୍ୟକ ନୁହେଁ ସେଇଟା ବେଶୀ ଗରମ ହେଇଗଲେ ବିପଦ ଅଧିକ ସମୟ ଫ୍ୟାନ୍ ଚାଲିଲେ କିମ୍ବା ଟି ଭି ଚାଲିଲେ ସେଟା ଭଲ ନୁହେଁ ନା ଆଉ ଛୋଟପିଲାଙ୍କୁ ନିହାତି ଆଉ ବିପଦ ତ ସବୁବେଳେ ଇଲେକ୍ଟ୍ରିସିଟିରୁ ବିପଦ ନିହାତି ଅଛି ଆଉ ଛୋଟ ପିଲାଙ୍କୁ ମୁଖ୍ୟତଃ ଘରେ ଇଲେକ୍ଟ୍ରିସିଟି ଠାରୁ ଦୂରେଇ ରଖିବା କେଉଁଠି ଯଦି ତାର ଛିଡ଼ି ଯାଇଥାଏ ତାକୁ ଆଗ ସଜାଡ଼ି ଦେବା ଦରକାର ଭଙ୍ଗା ସୁଇଚ୍ ରଖିବା ଦରକାର ନୁହଁ ପିଲା ଥାଆନ୍ତି ଘରେ ବୟସ୍କ ଲୋକ ବି ଅଛନ୍ତି ଆଉ ସବୁବେଳେ ବିଜୁଳିଟାକୁ ତଦାରଖ କରୁଥିବା ଦରକାର କାଳେ କେଉଁଠି ତାର ଛିଡ଼ିଯାଇଛି କି ବୋର୍ଡ଼ ଫୋର୍ଡ଼ ଭାଙ୍ଗିଯାଇଛି କିମ୍ବା ଫ୍ୟାନର କେଉଁଠି କିଛି ଅସୁବିଧା ଅଛି ସବୁବେଳେ ତଦାରଖ କରିବା ଦରକାର ଆଉ ମେନ୍ ସୁଇଚ୍ଟା ବି ଚେକ୍ କରୁଥିବା ଦରକାର ସବୁବେଳେ ଯଦି ବାହାରକୁ ଯାଉଛନ୍ତି କିଛିଦିନ ପାଇଁ ଯାଉଛନ୍ତି ଘରେ ରହୁନାହାନ୍ତି କେହିବି ନାହାନ୍ତି ମେନ୍ ସୁଇଚ୍ଟା ଅଫ୍ କରି ଯିବା ହିଁ ସମସ୍ତଙ୍କ ପାଇଁ ଭଲ ଆପଣଙ୍କ ପାଇଁ ଭଲ ଆଉ ଘରେ ଯିଏ ପାଖ ପଡ଼ୋଶୀ ଥିବେ ତାଙ୍କ ପାଇଁ ବି ଭଲ କାହିଁକିନା ଏବେ ସର୍ଟସର୍କିଟିଂ ତ ବହୁତ ହେଉଛି ସେଥିପାଇଁ ବିପଦ ନିଜ ହାତରେ ଅଛି କେମିତି ବିଜୁଳିର ସଦୁପଯୋଗ କରିପାରିବେ ଆଉ ବିଜୁଳିକୁ ଯେତିକି ଆବଶ୍ୟକ ସେତିକି ଖର୍ଚ୍ଚ କରିପାରିବେ ଆଉ ବିପଦରୁ କେମିତି ସମସ୍ତଙ୍କଠୁ ଦୂରେଇ ରଖିପାରିବେ ବିଜୁଳିଟା ଯେହେତୁ ଇଲେକ୍ଟ୍ରିସିଟିଟା ଆମ ପାଇଁ ନିହାତି ଦରକାର ସେଇଟା ଭଲ ଜିନିଷଟା ଆଲୋକମୟ ହେଉଛି ମାନେ ଆମ ଜୀବନରେ ଯେମିତି ଗୋଟିଏ ଆଲୋକ ଭରି ଦିଏ ଗୋଟିଏ ଦୀପ ଯେମିତି ଉଜ୍ଜ୍ୱଳ କରୁଛି ଘରଟାକୁ ଭଗବାନ ପାଖରେ ଆମେ ଦୀପଟେ ଲଗଉଛେ ସେମିତି ଇଲେକ୍ଟ୍ରିସିଟି ମାନେ ବିଜୁଳିଟା ଆମ ପାଇଁ ନିହାତି ଆବଶ୍ୟକତା ଆମ ଘରକୁ ସବୁବେଳେ ଆଲୋକମୟ କରୁଛି ସେଥିପାଇଁ ସବୁବେଳେ ତାର ତଦାରଖ କରିବା ଦରକାର ଆଉ ଯେମିତି ବିପଦ କିଛି ନ ଆସୁ ଘରେ ସବୁବେଳେ ଜଗିକିନା ଇଲେକ୍ଟ୍ରିସିଟିଟା ଚଳେଇବା ଦରକାର